ଆଜିକାଲି ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ୍ ଗୁଡ଼ିକ ମଧ୍ୟରେ ଯେମିତିକି ଫେସବୁକ୍ ଆପ୍ସ ଏବଂ ୱାଟସ୍ଆପ୍ ଆପ୍ସ ଏବଂ ମାଇକ୍ରୋସଫ୍ଟ ଆପ୍ସ ଏବଂ ଗୁଗୁଲ୍ ମାଇକ୍ରୋସଫ୍ଟ ଆପ୍ ଗୁଗୁଲ୍ ସେଟିଙ୍ଗକୁ ଯାଇ କରି ବିଭିନ୍ନ ପ୍ରକାର ସେଟିଙ୍ଗସ୍ ଆପ୍ ପ୍ଲେଷ୍ଟୋର୍କୁ ଗଲେ ବିଭିନ୍ନ ପ୍ରକାର ଖେଳର ଆପ୍ସ ଏଇ ଆପ୍ସ ଗୁଡ଼ିକ ସବୁରେ ବହୁତ ଭଲରେ କାମ ଦିଏ ମୁଁ ପ୍ଲେଷ୍ଟୋର୍ରେ ଯେଉଁ ପ୍ଲେଷ୍ଟୋର୍ରେ ଡାଉନଲୋଡ଼୍ କରିବା ଦ୍ୱାରା ବିଭିନ୍ନ ପ୍ରକାର ଗେମସ୍ ଆପ୍ସ ଲୋଡ଼ିଙ୍ଗ ହୋଇଥାଏ ଏବଂ କାମ ପାଇଁ ବିଭିନ୍ନ ପ୍ରକାର ଆପ୍ସ ମଧ୍ୟ ଯୋଡ଼ା ଯାଇଥାଏ କାରିଆ ଆପ୍ ମେଷୋ ଏଇସବୁ ବିଭିନ୍ନ ପ୍ରକାର ଆପ୍ସ ଯାହା କି ଆମ ଦୈନନ୍ଦିନ ଜୀବନରେ ଦରକାର ଆସିଥାଏ ସ୍ମାର୍ଟ ଫୋନରେ କିଛି ଫାଇଦା ହେଲା ବିଭିନ୍ନ ପ୍ରକାର ଆପ୍ସ ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ଜିନିଷ ଜାଣିଥାଉ ଯେମିତି ମେଷୋ ମେଷୋ ଗୋଟିଏ ଆପ୍ ତା'ମଧ୍ୟରେ ଆମେ ଅନଲାଇନ୍ ଶପିଙ୍ଗ କରିପାରିଥାଉ ଶପି ମେଷୋ ଫ୍ଲିପକାର୍ଟ ଏଇସବୁ ଆପ୍ ମାଧ୍ୟମରେ ଆମେ ବିଭନ୍ନ ପ୍ରକାର ଜିନିଷ କିଣିଥାଉ ଜିଓ ସ୍ମାର୍ଟରେ ଯେଉଁ ଆପ୍ସ ଆସୁଛି ତା'ଦେହରେ ସଉଦା ପତ୍ର ଏବଂ ଆମାଜନ୍ ଆପ୍ସରେ ବି ବିଭିନ୍ନ ପ୍ରକାର ସଉଦା ପତ୍ର କିଣିଥାଉ ଆଉ କ୍ଷତି ହେଲା ବିଭିନ୍ନ ପ୍ରକାର ଖେଳ ମାଧ୍ୟମରେ ବିଭିନ୍ନ ପ୍ରକାର ଖେଳ ଲୋଡିଙ୍ଗ କରିବା ଦ୍ୱାରା ପିଲାମାନଙ୍କର ପାଠପଢ଼ାରେ ବହୁତ କ୍ଷତି ହୋଇଥାଏ ଲକ୍ଷ୍ୟ କରାଯାଉଛି ଯେମିତିକି ଗୋଟିଏ ଆପ୍ସ ଅଛି ଖେଳୁଛନ୍ତି ଫ୍ରୀ ଫାୟାର୍ କ'ଣ ଖେଳୁଛନ୍ତି ସେଇ ଆପ୍ସ ମାଧ୍ୟମରେ ପିଲାମାନଙ୍କର ଅଧିକାଂଶ ଖେଳରେ ହାରିଯିବା ଦ୍ୱାରା ଜୀବନ ହାନି ଘଟୁଛି ଏବଂ ଅଧିକାଂଶ ପିଲା ସେଇ ମାନେ ଖେଳିବା ଦ୍ୱାରା ପାଠ ପଢ଼ିବାକୁ ମଧ୍ୟ ଭୁଲି ଯାଉଛନ୍ତି ତେଣୁ ଏହିସବୁ ବ୍ୟବହୃତ ହେଉଥିବା ଆପ୍ସ ଗୁଡ଼ିକ ଯେତିକି ଭଲ ସେତିକି ଭଲ ସ୍ମାର୍ଟ ଫୋନ ଆମ ଦୁନିଆକୁ ବହୁତ ଆଗକୁ ନେଇ ଯାଇଛି